ହ୍ୟାଲୋ ଦିବ୍ୟ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ସଂଯୁକ୍ତା ପ୍ରଧାନ କହୁଥିଲି ଦହ୍ୟାରୁ ମୁଁ ତୁମଠୁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ଘରେ କିଛି ଖାଇବା ପାଇଁ କୌଣସି ଜାଗାରେ କଂସାବାସନ କିଛି ନାହିଁ ତ ସେଥିପାଇଁ ଥାଳି ଗୋଟେ ଆଉ ତାସହିତ କଣ୍ଟା ଚାମଚ ଦୁଇଟା ଖାଦ୍ୟ ସହିତ ଡେଲିଭର କରିଦେବେ ହେଉ ସାର୍ ଠିକ୍ଅଛି ରଖୁଛି